ବଗିଚାରେ ଲଗାବୁ ଲଗାଇବାକୁ ଥିବା ଆମର୍ ସବୁଥିରୁ ପ୍ରିୟ ଫୁଲ ଗଛ ହେଉଛି ଆମର୍ ଗୋଲାପ ଗଛ ଯେନ୍ଟାକି ଲୋକ୍ ବେଶୀ ପସନ୍ଦ୍ କରସନ୍ ମନ୍ଦାର୍ ଗଛ ବି ଅଛେ ମନ୍ଦାର୍ ଗଛ ଯେନ୍ଟାକି ଆମର୍ ଦେବାଦେବୀଙ୍କର୍ ପୂଜା ଅର୍ଚ୍ଚନାରେ ଲାଗ୍ସି ସବୁପ୍ରକାର ଗୋଲାପ ଗଛ ଫୁଲମାଲ କର୍ସନ୍ ତା'ର୍ମାନେ ଜୁଇ ଜାଇ ଗଛ ବି ଅଛେ ଉଦ୍ଭିଦ ବେଲେ ଆମର୍ ଗଛ ମାନେ ଯେନ୍ଟାକି ଅଛେ ଆମ୍ବ ଗଛ ନଡ଼ିଆ ଗଛ ଯେନ୍ଟାକି ଆମର୍ ଶରୀର୍ ପାଇଁ ଉପଯୋଗୀ ଆଉ ଉପକାରୀ ଆଏ ସେ ତାହାଦ୍ୱାରା ଆମର୍ ଶରୀରରେ ତା'ର୍ମାନେ ସବୁ ପ୍ରୋଟିନ୍ ମିଲୁଛେ ପ୍ରୋଟିନ୍ ମିଲିବାରୁ ଶକ୍ତି ମିଲିପାରୁଛେ ସଥିର୍ଲାଗି ଆମ୍କୁ ବେଶୀ କରି ଆମର୍ ଓ ଆମର୍ ଏରିଆରେ ଆମ୍ବ ଗଛ ଅତି ପ୍ରିୟ ଫେଭ୍ରେଟ୍ ସମସ୍ତଙ୍କର କ୍ଷେତ ବାଡ଼ିରେ ହେଉ କି ଗାଁ'ର ବାଡ଼ି ବଗିଚାରେ ତା'ର୍ମାନେ ଦେଖବାର୍କେ ମିଲ୍ସି ବେଶୀକରି ଆଉ ଫୁଲ ଗଛ ବେଲେ ଗଞ୍ଜାଗଛ ତା'ର୍ମାନେ ଟଗର ଗଛ ମଲ୍ଲି ଗଛ ଗୋଲାପ ଗଛ ଆମଋ ସବୁ ଘର୍ମାନ୍କେ ପ୍ରାୟ ମିଲୁଛେ ବାଡ଼ି ବଗିଚାରେ ଜଗା ହେଇଛେ ଯେନ୍ଟାକି ଅତି ଭଲ୍ ଯେନ୍ ପୂଜା ଅର୍ଚ୍ଚନା ଲାଗୁଛେ ବହୁତ୍ ଭଲ୍ ଉପ୍ରେ ବିହା ବିହା ବିହା ବିହା ଶୁଭବିବାହରେ ମଧ୍ୟ ସେଟା ଲାଗୁଛେ ଗୋଲାପ ଗଛର ବେଶୀ ତା'ର୍ମାନେ ଡିମାଣ୍ଡ୍ ଅଛେ ଯେନ୍ଟାକି ଗାଡ଼ି ସଜାସୁଜିରେ ତା'ର୍ମାନେ କାମ୍ ଦେଉଛେ ତା'ର୍ପରେ ଟଗର ଗଛ ହେଲା ଗଞ୍ଜା ଗଛ ହେଲା ଏଇ ପ୍ରକାର ଫୁଲ ତା'ର୍ମାନେ ଇ'ନୁ ଜଗେଇକରି ଉତ୍ପାଦନ କରିପାରୁଛୁଁ ଆଉ ତା'ର୍ ଦ୍ଵାରା ତା'ର୍ମାନେ ସବୁପ୍ରକାର ସୁବିଧା ମିଲିପାରୁଛେ ଦେବାଦେବୀ ପୂଜା ଅର୍ଚ୍ଚନାରେ ବି ଲାଗିପାରୁଛେ କି କୌଣସି ବି ଡେକୋରେସନ୍ ସାମଗ୍ରୀ କୌଣସି ଶୁଭ ମୁହୂର୍ତ୍ତରେ ତା'ର୍ମାନେ କୌଣସି କାର୍ଯ୍ୟକ୍ରମରେ ଡେକୋରେସନ୍ କର୍ବାର୍ ଲାଗି ବି ତା'ର୍ମାନେ ସେ ଫୁଲ୍ମାନେ ତା'ର୍ମାନେ ସହଯୋଗ ହେଇପାରୁଛେ ଆରୁ ଫଲ୍ମୂଲ୍ ଗଛ୍ ହଉ କି ଆମର୍ ଚାଷବାସର ତା'ର୍ମାନେ ଯେଉଁ ନଡ଼ିଆ ଗଛ ହେଉ ଆମ୍ବ ଗଛ ହେଉ କି ଆମର ପନିପରିବା ମଧ୍ୟରେ ହେଉ ଯେଉଁ ଫଲ୍ମାନେ ଆମର ଅଙ୍ଗୁର ହେଲା ବୁରୋ ହେଲା ଯେକୌଣସି ବି ଗଛମାନେ ଅଛି ତା'ର୍ମାନେ ଜଗାଲେ ତା'ର୍ମାନେ ଆମ ଶରୀରକୁ ଉପଯୋଗ ଦେଉଛେ ଆଉ ତା'ର୍ ଉପକାରରେ ଆମେ ଭଲ୍ସେ ରହିପାରୁଛୁ ଆଉ କହେବାର୍କେ ଗଲେ ଆମର୍ ଧାନ୍ ଚାଷ'ଟା ଆମର୍ ଓଡ଼ିଶାବାସୀଙ୍କ ବହୁତ୍ ଅତି ପ୍ରିୟ ବରଗଡ଼ ଜିଲ୍ଲାବାସି ମାନ୍ଙ୍କର୍ ବି ଅତିପ୍ରିୟ ଆମର୍ ଓଡ଼ିଶାକେ ଭାତ୍ ହାଣ୍ଡି ବୋଲି ବି କୁହାଯାଏସି କାଁ କରି ବେଲେ ଆମର୍ ପ୍ରଧାନ ଖାଦ୍ୟ ହେଉଛେ ଭାତ ସେଥିର୍ଲାଗି ଆମର୍ ଓଡ଼ିଶାଟା ହେଉଛେ ଆମର୍ ଧାନ୍ର ଚାଷର ତା'ର୍ମାନେ ଶ୍ରେଷ୍ଠ ଜାଗା ଆଉ ଇନୁ ହେଇକରି ସବୁଆଡ଼େ ତା'ର୍ମାନେ ଧାନ ଚାଷ ବି ତା'ର୍ମାନେ ସପ୍ଲାଏ ହେଉଛେ ଧାନ ବାହାରିକରି ରାଇସ୍ ମିଲ୍କେ ଯାଇକରି ରାଇସ୍ ବାହାରିକରି ପ୍ୟାକିଂ ହେଇକରି ବାହାର ରାଜ୍ୟମାନ୍କେ ବି କରୁଛେ ଆମେ ସପ୍ଲାଏ ହେଇପାରୁଛେ ସେଥିର୍ଲାଗି ଆମର୍ ଓଡ଼ିଶା ରାଜ୍ୟକେ ଓଡ଼ିଶା ରାଜ୍ୟକେ ଆମର୍ ଭାତହାଣ୍ଡି ବି କହେସନ୍ ବରଗଡ଼ ଜିଲ୍ଲାକେ